ମୁଖ୍ୟତଃ ଚାଷୀ ପରିବାରରେ ମୋର ଜନ୍ମ ଆମ ଚାଷ କରିବା ଆଉ ମୁଖ୍ୟ କାମ ଆମେ ବଗିଚା କାମ ପ୍ରାୟତଃ ମୁଁ ବୁଝିବାଠୁ ଶିଖିବାଠୁ ବଗିଚା କାମ ଆମେ ଦେଖୁଛୁ ଯେ ବାବା ବାବା ମାଆଙ୍କ ସହିତ କରୁଛୁ ବି ସେଇଥିରେ କୌଣସି ଇଏ ନାହିଁ କିନ୍ତୁ ଏବେ ଟିକେ କମ୍ ହେଉଛି ଆମର ଏଇଠି ପାଣି ଅସୁବିଧା ହେଉଛି କିନ୍ତୁ ଏବେ ସମସ୍ତଙ୍କ ପ୍ରାୟତଃ ବୋରୱେଲ ପାଣି ହେଲାନି ସେଥିପାଇଁ ଆମେ ବଗିଚା କାମ କରୁଛୁ ଆମେ ଛୋଟବେଳଠୁ ହିଁ ଏଇ କାମ କରୁଛୁ